ହ୍ୟାଲୋ ମୁଁ ସବିତା ବେଶ କହୁଛି ଆପଣ ଗ୍ରାମ ରୁ କହୁଛନ୍ତି ମୁଁ ଆପଣଙ୍କୁ ରେଷ୍ଟୁରାଣ୍ଟ୍ରୁ ଖାଦ୍ୟ ଅର୍ଡ଼ର୍ କରିଥିଲି ଯାହାର ପ୍ରାଇସ୍ ଥିଲା ପାଞ୍ଚ ଶହ ଅନେଶତ ଟଙ୍କା ମୁଁ ଅର୍ଡ଼ର୍ କରିଥିଲି ଭାତ ଏବଂ ଚିକେନ୍ ଆଉ ଚିଲ୍ଲି ଚିକେନ୍ ଯାହାକି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇସାରିଛି ଭାତ ପୁରା ମାନେ ସିଝିନି ସିଝିବି ନାହିଁ ଯାହାକୁ ଖାଇବା ବେଳେ ଦେହ ବି ଖରାପ ହେଇପାରେ ଏବଂ ଚିକେନ୍ ଚିକେନ୍ ଯେଉଁଟା କି ମାନେ ସେ ପୁରା ଅଏଲି ବେଶୀ ମସଲା ୟୁଜ୍ ହେଇଛି ତା'ଦେହରେ ସେ ଟୋଟାଲ୍ ବି ହାଇଜେନିକ୍ ନୁହଁ ଯାହାକୁ ଖାଇବା ଫଳରେ ଦେହ ମଧ୍ୟ ଖରାପ ହେବା ସହିତ ପେଟ ମଧ୍ୟ ଖରାପ ହେବ ଆପଣ ଦୟାକରି ମୋର ଫିପ୍ଟି ପରସେଣ୍ଟ୍ ରିଟର୍ନ କରନ୍ତୁ ମୁଁ ଯାହା ଆପଣଙ୍କୁ ପେମେଣ୍ଟ୍ କରିଥିଲି ନହେଲେ ମୁଁ ଆପଣଙ୍କ ନାଁରେ କମ୍ପ୍ଲେନ୍ ମଧ୍ୟ କରିପାରିବି ଆପଣ ଦେଇଥିବା ଖାଦ୍ୟ ଯାହାକୁ ଖାଇକି ମୋ ଦେହ ମଧ୍ୟ ଖରାପ ହେଇଛି ଏବଂ ମୁଁ ଚାହୁଁନି କି ଆପଣଙ୍କ ଖାଦ୍ୟ ଖାଇକି କୌଣସି ଲୋକମାନେ ରୋଗରେ ପଡ଼ନ୍ତୁ ତ ମୁଁ ଆପଣଙ୍କ ହୋଟେଲ୍ ନାଁରେ କମ୍ପ୍ଲେନ୍ ମଧ୍ୟ କରିବି ଯଦି ଏମିତି ଆପଣ ଚାହୁଁନାହାନ୍ତିନି ତେବେ ମୋ ପଇସା ଆପଣ ରିଟର୍ନ କରନ୍ତୁ ନହେଲେ ମୁଁ ଆପଣଙ୍କ ନାଁରେ କମ୍ପ୍ଲେନ୍ କରିବା ପାଇଁ ପଛେଇବିନି